ଗଛ ଗଛରୁ ଫଳ ହୁଏ ଆଉ ଫଳରୁ ଯେଉଁ ସବୁ ମଞ୍ଜି ହୁଏ ତା'କୁ ଫେରେ ଆମେ ଚାରା ବନାଇ ଆଉ ଥରେ ଫେର୍ ରୋପଣ କରୁ ଲଗାଉ ସେହି ଗଛରୁ ଫେର୍ ଫଳ ହୁଏ ଯଥା ଆମ୍ବ ଗଛ ଆମ୍ବ ଗଛରୁ ଆମ୍ବରୁ ପାଚିଲେ ଫେର୍ ଟାଙ୍କୁ ହୁଏ ଟାଙ୍କୁକୁ ଲଗାଇ ଆଉ ଥେରେ ଫେର୍ ଗଛ ସୃଷ୍ଟି ହୁଏ ତା'କୁ ନେଇି ନେଇକିରି ଆମେ ରୋପଣ କରୁ ଫେର୍ ଆଉ ଥରେ ସେ ଗଛ ଲାଳନ ପାଳନ କଲେ ବଡ଼ ହେଇକିରି ଗଛ ହୁଏ ବର କୋଳି ସେହି ବର କୋଳି ପାଚିବା ପରେ ଖାଇକି ସେରେ ମଞ୍ଜି ଆମେ ଚାରା ଲଗାଇକି ଚାରା ହୁଏ ଫେର୍ ତା'କୁ ଆମେ ନେଇକି ରୋପଣ କଲେ ଗଛକୁ କରି ବଡ଼ ହେଲେ ସେଇ ବି ଆଧିଏରେ ଫଳେ ଆଉ ସବୁ ଏମିତି ଫଳ ଗଛରୁ ଫଳ ହୁଏ ଫଳରୁ ପାଚେ ପାଚିଲୁ ଯେଉଁ ମଞ୍ଜି ହୁଏ ତା'କୁ ଆମେ ଚାରା ରୋପଣ କରି ଗଛ ସୃଷ୍ଟି କରୁ